ହ୍ୟାଲୋ ଆଚ୍ଛା ଫାର୍ମାସିଷ୍ଟ୍ ଗୀତା କହୁଥିଲେ ଆଜ୍ଞା ମୁଁ କହୁଥିଲି କବିତା ଏ ମୋର ଟିକିଏ ଦେହଟା ମାନେ ଭଲ ନାହିଁ ଥଣ୍ଡା ଜର ଟିକିଏ ହେଇଯାଇଛି ତ ତ ମୁଁ ଟିକିଏ ମାନେ ଜାଣିପାରୁନି କ'ଣ ମେଡ଼ିସିନ୍ ଖାଇବି ଆଜିକାଲି ତ କେତେ ପ୍ରକାରର ଜର ହେଉଛି ଥଣ୍ଡା ହେଉଛି କ'ଣ ମେଡ଼ିସିନ୍ ଖାଇବାଟା ଠିକ୍ ରହିବ ମୁଁ ସେଇଟା ଜାଣିପାରୁନି ଟିକିଏ କହିବେ ଆଉ ମୋର ମୁଣ୍ଡଟା ବିନ୍ଧୁଛି ଆଉ ଦୁଇ ଦିନ ହେବ ମୁଣ୍ଡ ବିନ୍ଧୁଛି ଆଉ ତଣ୍ଟିଟା ବି ମାନେ ବସିଲା ବସିଲା ହେଇଯାଉଛି ଆଉ ଭଲ ବି ଲାଗୁନି ମାନେ ଦେହଟା ମାନ୍ଦାଳିଆ ଲାଗୁଛି ଆଉ ଏମିତି ଲାଗୁଛି ଶୋଇବାକୁ ଇଚ୍ଛା ହେଉଛି ଖାଲି ମାନେ ଶୋଇବାକୁ ଇଚ୍ଛା ହେଉଛି ବିଛଣା ଡାକୁଛି ଆଉ ଆଜ୍ଞା ଆଜ୍ଞା ଅଛନ୍ତି ନା ମୁଁ ଏମିତି କହୁଛି ମାପିନି କିନ୍ତୁ ତଥାପି ବହୁତ ହାଇ ଟେମ୍ପ୍ରେଚର୍ ରହୁଛି ଆଜ୍ଞା ଆଜ୍ଞା ଏଇ ଦୁଇ ଦିନ ହେବ ଏମିତି ହେଉଛି ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ତା' ହେଲେ ରଖୁଛି ଆଜ୍ଞା